ହଁ କହୁଥିଲି କୁହନ୍ତୁ

ନାଁ'ଟା କହିଲେ ନାଁ'ଟା କ'ଣ କି ଆଚ୍ଛା ଆଚ୍ଛା ହଁ ହଁ ହଁ ଡ୍ରେସ୍ଟା ହଁ ଏବେ ଗୋଟେ ସିଲାଇଲା ସାର୍ଟଟା ତ

କାହିଁ ତ ମୁଁ କିଛି ଢିଲା ତ କରନି ସମାନ ଟାଇଟ୍ ଆପଣ ଯେଉଁ ଅନୁସାରେ କହିଥିଲେ ସେ ଅନୁସାରେ ସିଲାଇକି ଦେଇଥିଲି ନା ଆଚ୍ଛା ଆଚ୍ଛା ତ ଆପଣଙ୍କୁ ଏଇଠି ଥରେ ଟ୍ରାଏଲ୍ କରିକି ନେବାର ଥିଲା ନା ହଁ ସାର୍ ଦେଖନ୍ତୁ ଆମ ପାଖରେ ଦିନକୁ ପଚାଶରୁ ଷାଠିଏଟା କଷ୍ଟମର୍ ଆସୁଛନ୍ତି ସମସ୍ତଙ୍କର କ'ଣ ହେଉଛି ନା ଗୋଟେ ମାପି କରି ସେମାନଙ୍କୁ ଇଏ କରାହେଉଛି ଆଉ ସେମାନେ ସିଲାଇ ହେଲା ପରେ ଥରେ ଥରେ ଟ୍ରାଏଲ୍ ରୁମ୍ରେ ଯାଇକି ଟ୍ରାଏଲ୍ କରୁଛନ୍ତି ଆଉ ପିନ୍ଧି ସାରିକି ସେମାନେ ଠିକ୍ ଅଛି କହିଲେ ଠିକ୍ ନେଇ ଯାଉଛନ୍ତି ଆଉ ଯଦି ଠିକ୍ ନାହିଁ ବୋଲି କହିଲେ ଆଉ ଥରେ ସେମାନଙ୍କୁ ଠିକ୍ରେ ଓ ମାନେ ଇଏ କରିକି ସେଇଟା କରିକି ଠିକ୍ରେ କରିକି ଦିଆହେଉଛି ତ ଆପଣ ଯେତେବେଳେ ଆସିଥିଲେ ତ ଆପଣ କ'ଣ ଚାହୁଁଛନ୍ତି କ'ଣ ଏବେ ମାତ୍ର କିଛି ଏକ୍ସଟ୍ରା ପେମେଣ୍ଟ ପଡ଼ିବ କାରଣ ଆପଣ ଯଦି ସାଙ୍ଗେ ସାଙ୍ଗେ କହିଥାନ୍ତେ ନା କିଛି ଗୋଟେ ହେଇଥାନ୍ତା ଆପଣ କହିଲେନି ତ ଆପଣଙ୍କୁ ଏକ୍ସଟ୍ରା ଟିକେ ପେମେଣ୍ଟ ପଡ଼ିପାରେ ହଁ ତ ଆପଣ ରାତିରେ ଟ୍ରାଏଲ୍ କରିବାର ଥିଲା ମୋତେ କଲ୍ କରିବାର ଥିଲା ଆପଣ କଲ୍ କଲେନି ନା ଆପଣ ଏବେ କହୁଛନ୍ତି ଆଚ୍ଛା ହଉ ଠିକ୍ ଅଛି କିଛି ପ୍ରୋବ୍ଲେମ୍ ନାହିଁ ମୁଁ ମୋର ଭୁଲ ପାଇଁ ମୁଁ କ୍ଷମା ଚାହେଁ ଆପଣ ଆପଣଙ୍କର ସାର୍ଟଟା ଧରିକି କେତେବେଳେ ଆସିବେ ମୁଁ ତ ଏବେ ନଥିବି କେତେବେଳେ ବି ଆଣିବେ ଆଜି ତ ହେଇପାରିବନି ଆପଣ ଚାହିଁବେ ବୋଲେ ଦୁଇ ଦିନ ଛାଡ଼ିକି ଆସନ୍ତୁ ମୁଁ ଆପଣଙ୍କ ଆଉ ଥରେ ସିଲାଇ ଦେବି ହଁ ଦୁଇ ଦିନ କାଲି ବୋଲି କହିଲେ ଆମର ସମସ୍ତେ ଛୁଟିରେ ରହିବେ ଆଜି ହେଉଛି ରବିବାର କାଲି ହେଉଛି ସୋମବାର ଆମର ସପ୍ତାହକୁ ପ୍ରତି ସୋମବାର ଛୁଟି ରୁହେ ତ ଆପଣଙ୍କ ପାଇଁ କେମିତି ଜଣଙ୍କ ପାଇଁ ଖୋଲା ହବ କୁହନ୍ତୁ ଆପଣ ଆଜି ହେଇପାରିବନି ଯେ ହେଲେ ବି ଆପଣ ଥରେ ସନ୍ଧ୍ୟାରେ ଆଣିକି ଦେଖନ୍ତୁ ଦେଖିବା କ'ଣ ହେଉଛି ହଉ ଠିକ୍ ଅଛି ଆପଣ ସନ୍ଧ୍ୟାରେ ଆସନ୍ତୁ କଥା ହେଇଯିବା ଆମେ ହଉ ହଉ ଠିକ୍ ଅଛି ହଉ ରଖିଲି